ମୁଁ ଆମାଜନ୍ରୁ ଏକ ଡ୍ରେସ୍ ଅର୍ଡ଼ର କରିଥିଲି ସେଠାରେ ଆସି ଯେତେବେଳେ ପହଁଞ୍ଚିଲା ମୋ ପାଖରେ ଦେଖିଲି ଯେ ମୁଁ ଯେଉଁ ଡ୍ରେସ୍ଟା ଅର୍ଡ଼ର କରିଥିଲି ଯେଉ ରଙ୍ଗର କିଣିଥିଲି ତା'ଠାରୁ କିଛି ଅଲଗା ରଙ୍ଗ ହିଁ ଦେଇଥିଲେ ସେମାନେ ଏବଂ ଫିକା ଫିକା ଲାଗୁଥିଲା ଏତେ ଯେତେ ଚିତ୍ରରେ ଯେତେ ଭଲ ଲାଗୁଥିଲା ସେମାନେ ଯେ ଯେତେ ଭଲ କରି ଦେଖାଇଥିଲେ ଚିତ୍ରରେ ସେପରି ଡ୍ରେସ୍ ଦେଇନଥିଲେ ଏବଂ ତା'ର କ୍ଵାଲିଟି ମଧ୍ୟ ବହୁତ ଖରାପ ଆସିଥିଲା ତା'ର ରେଟିଂ ବି ଦେଖିଥିଲି ଯେ ଭଲ ଥିଲା କିନ୍ତୁ ମୋତେ ଯେଉଁ ଜିନିଷଟି ଦେଇଚନ୍ତି ସେଇଟା ଏତେ ଭଲ ନଥିଲା ଗୋଟେ ଜାଗାରେ ମଧ୍ୟ ସେ କଣା ହୋଇଯାଇଥିଲା ଯେପରିକି ବସ୍ତାରେ ପୂରାଇ ରଖିଥିଲେ ବହୁତ ଦିନି ହେଲା ତ ମୁଁ ଏହାକୁ ବହୁତ ଖରାପ ରିଭିୟୁ ଦେବାକୁ ଚାହିଁବି ଏବଂ ତା'ର ରେଟିଂ ମଧ୍ୟ ମୁଁ ଖରାପ ଦେଇ ଦେଇଛି ଯାହାଦ୍ୱାରା କି ମୁଁ ରିଫଣ୍ଡ ରିଫଣ୍ଡ ପାଇଁ ଆବେଦନ କରିଛି ଏବଂ ମୁଁ ପଇସା ମଧ୍ୟ ଫେରସ୍ତ ପାଇବାକୁ ମୁଁ ଇଚ୍ଛୁକ